ଓଡ଼ିଆ ଭାଷାରେ ଅନେକ ଖଣ୍ଡକାବ୍ୟ ଅଛି ଏବଂ ଆକର୍ଷଣୀୟ ଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି ସେଥିମଧ୍ୟରୁ ମୋର ଗୋଟିଏ ଉକ୍ତି ମନେ ପଡ଼ୁଛି ଯାହାକି ଗଙ୍ଗାଧର ମେହେରଙ୍କର ଏକ ଖଣ୍ଡ କାବ୍ୟ ଯାହାକି ଚିଲିକା କାବ୍ୟରୁ ଆସିଅଛି ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ତୃଷା ଜାନକୀ ଦର୍ଶନ ତୃଷା ହୃଦୟେ ବହି କରପଲ୍ଲବେ ନୀହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ବହି କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ରାତି ପାହିଲା ଏହି ଉକ୍ତିଟି ଏକ ଏମିତି ଉକ୍ତି ଯାହାକି ନିଜେ ପଢ଼ିବା ଦ୍ୱାରା ଜୀବନ୍ତ ହିଁ ମନେ ଉଠେ ଏବଂ ଏମିତି ଆକର୍ଷଣୀୟ ଶବ୍ଦ ବ୍ୟବହାର କରାଯାଇଛି ଯାହାଫଳରେକି ଲୋକମାନେ ଏମିତି ମାତ୍ରାରେ ପଢ଼ୁଛନ୍ତି ଯାହାକି ପ୍ରଚାର ମଧ୍ୟ ହୋଇପାରୁଛି ଏବଂ ଧୀରେ ଧୀରେ ଲୋକମାନେ ଅନ୍ୟମାନଙ୍କ ସହିତ ମଧ୍ୟ ଏ ଉକ୍ତିଟି କହିବା ପାଇଁ ବିଚାର କରିଛନ୍ତି ଏବଂ ଧୀରେ ଧୀରେ ଏହା ବହୁତ ଭାବରେ ବ୍ୟାପକ ରୂପରେ ପ୍ରଚାର ହୋଇ ପାରୁଛି